ଆଜ୍ଞା ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଇବା ଅର୍ଡ଼ର୍ କରିଥିଲି କିନ୍ତୁ ଏତେ ସମୟ ହେଲା ଆପଣଙ୍କର କଷ୍ଟମର୍ ସେ ଖାଇବା ପହଞ୍ଚି ନାହାନ୍ତି ମୁଁ କେମିତି କ'ଣ କରିବି ତାଙ୍କୁ କଲ୍ କରୁଛି ସେ କଲ୍ ଉଠାଉ ନାହାନ୍ତି ବହୁତ ସମୟ ଧରି ମୁଁ ଅପେକ୍ଷା ମଧ୍ୟ କଲିଣି ମୋତେ ଭୋକ ମଧ୍ୟ ବହୁତ ଜୋରରେ ହେଲାଣି ମୋର ତା'ପରେ ଅନ୍ୟ କିଛି କାମ ମଧ୍ୟ ଅଛି ମୁଁ କେମିତି କ'ଣ କଲେ ତାଙ୍କୁ ଯୋଗାଯୋଗ କରିପାରିବି କି ଆପଣ କି ଆପଣ କୌଣସି ସୁବିଧା କି ସହଯୋଗ କରନ୍ତୁ ମୋ ପାଖକୁ ଖାଇବା ପହଞ୍ଚି ପାରିବ ମୋତେ ବହୁତ ଜୋରରେ ଭୋକ କଲାଣି ଆଉ ଆପଣଙ୍କ କଷ୍ଟମର୍ ସେ କୌଣସି ସ୍ଥାନରେ କିମ୍ବା କୌଣସି ଜାଗାରେ ରହିଯାଇଛନ୍ତି ତାଙ୍କର କ'ଣ ବୋଧେ ଅସୁବିଧା କି କ'ଣ ହୋଇଥିବ ସେଟା ମୁଁ ଜାଣିନି କିନ୍ତୁ ମୋ ସମୟ ହେଲାଣି ଲେଟ୍ ହେଲାଣି ମୁଁ କିଛି ଖାଇବି ମୋତେ ବହୁତ ଜୋରରେ ଭୋକ କଲାଣି ଆଉ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟକୁ ଅର୍ଡ଼ର୍ ଯେଉଁ କରିଥିଲି ସେ ସମୟରୁ ଏ ସମୟ ପାଖାପାଖି ଦୁଇ ଘଣ୍ଟା ହେଲାଣି ଆଉ କେତେ ସମୟରେ ମୁଁ ଧରି ୱେଟ୍ କରିବି ଆଉ ଆପଣ ଅତି ଶୀଘ୍ର କିଛି ଗୋଟେ ବନ୍ଦୋବ୍ୟସ୍ତ କରନ୍ତୁ ଆଉ ଆଉ ଆପଣଙ୍କ କଷ୍ଟମର୍କୁ କେମିତି ଯୋଗାଯୋଗ କରିବି ତାହା ମଧ୍ୟ ଆଉ ଥରେ କୁହନ୍ତୁ